ହଁ ଆଗେ ଯେଉଁ ବ୍ରହ୍ମାଣ୍ଡର କୁହନ୍ତି ଆମ ଜେଜେବାପା ହେରିକା ସବୁ କୁହନ୍ତି ଆଗେ ସବୁ ଥିଲା ପାଣି ଜଳମଗ୍ନ ଚାରିଆଡ଼େ ଜାକ ଥିଲା ଆସ୍ତେ ଆସ୍ତେ ମାଟି ହେଇଗଲା କିଛି ତଥାପି ଚାରିଆଡ଼େ ପାଣି ଆମେ ମଝିରେ ଅଛୁ ମାଟି ଆଉ ସେଠି ସବୁ କେତେ ପ୍ରକାର କ'ଣ ହେଉଛି ମାଟିର ସବୁ ଲୋକମାନେ ରହିଛନ୍ତି ଆଗେ ହେଲା ମାଛ ମାଛ ସବୁ ହେଲା ତା'ପରେ ଆସ୍ତେ ଆସ୍ତେ ମଣିଷ ସୃଷ୍ଟି ହେଲେ ମଣିଷରୁ ଆସ୍ତେ ଆସ୍ତେ ପଢ଼ି କରି ଜନସଂଖ୍ୟା ପ୍ରବଳ ହେଇଗଲା ଏଥର